ଆମେ ଯେହେତୁ ଭାରତୀୟ ତ ଆମର ବହୁତ ଗୁଡ଼ିଏ ପର୍ବପର୍ବାଣି ଅଛି ତ ପର୍ବପର୍ବାଣି ମାନେ ତ ଭଗବାନଙ୍କର ଉପାସ କିମ୍ବା ଇଏ ସବୁ ଥାଏ ତ ସେଥିପାଇଁ ଆମ ଘରେ ସବୁବେଳେ ସାଧା ଉପରେ ବିଭିନ୍ନ ପ୍ରକାର ରୋଷେଇ ହୋଇଥାଏ ଯେପରିକି ଖେଚେଡ଼ି ଡାଲମା ଶାଗ ଖଟା ଖିରି ପିଠା

ତ ସେଥିପାଇଁ ବିଭିନ୍ନ ପ୍ରକାର ପରିବା ପକେଇ ତାକୁ ସିଝେଇବେ ଡାଲି ସହିତ ତାକୁ ସିଝେଇବେ ତାଧିଏରେ ହଳଦୀ ସ୍ୱାଦ ଅନୁସାରେ ଲୁଣ ପକେଇ ସିଝେଇବେ ତାଧିଏରେ ସେ ସିଝି ସାରିବା ପରେ ତାକୁ ଆଣିବେ ଗୋଟେ ଡଙ୍କିରେ ଫୁଟଣ କରିବେ ତେଲ ପକେଇବେ ତା'ପରେ ଫୁଟଣ ପକେଇବେ ତା'ପରେ ଲଙ୍କା ତା'ପରେ ଧନିଆ ପତ୍ର

ତା'ପରେ ଆମର ଶାଗ ଯେମିତି କୋଶଳା ଶାଗ ମୂଳା ଶାଗ ସଜନା ଶାଗ ବିଭିନ୍ନ ପ୍ରକାର ଶାଗ ଅଛି ତ ମୁଗ ନଡ଼ିଆ ବଡ଼ି ଏସବୁ ପକେଇ ଶାଗ କରାଯାଏ ଓଉ ଖଟା କିମ୍ବା ଟମାଟ ଖଟା ଯେକୌଣସି ଖଟା ଗୋଟେ ହୁଏ ଚାଉଳରେ କ୍ଷୀର ଅମୁଲ ବା ଯାହା ଦିଆ ହେଇ ଖିରି ହୋଇଥାଏ ତା'ପରେ ବିଭିନ୍ନ ପ୍ରକାର ପିଠା ହେଇଥାଏ ଯେପରି କାକେରା ଆରିସା ବିଭିନ୍ନ ପ୍ରକାର ପିଠା ହୋଇଥାଏ ତେଲ ପିଠା ହୋଇଥାଏ ସାଧା ପିଠା ହୋଇଥାଏ ଚକୁଳି ପିଠା ବି ହୋଇଥାଏ ତା'ପରେ ଖେଚେଡ଼ି ଅରୁଆ ଭାତ ରନ୍ଧା ହୋଇଥାଏ ଅରୁଆ ଭାତରେ ପାଣି ଯେବେ ଯେବେ ଫୁଟିବ ସେତେବେଳେ ହଳଦୀ ତା'ସହିତ ତେଜପତ୍ର ଲୁଣ ପକେଇ ବିଭିନ୍ନ ପ୍ରକାର ଚାଉଳ ଯେଉଁ ଯେକୌଣସି ଚାଉଳ ହେଉ ଅରୁଆ ଚାଉଳ ଆପଣ ପକେଇବେ ସେ ଗରମ ହେଇ ସାରିଲା ପରେ ଫୁଟି ସାରିବା ପରେ ଆପଣ ତାକୁ ଗାଳିବେ ଗାଳି ସାରିବା ପରେ ଖାଇବେ ଭାତ ଡାଲମା ଶାଗ ପିଠା ଖିରି ଖଟା ବହୁତ ବହୁତ ଅଧିକ ସ୍ୱାଦ ଥାଏ ତା